ନମସ୍କାର ହଁ ଭଲ ଅଛି କାମ କେମତି ଚାଲିଛି ହେଉ ଅଣ୍ଡା ଛତୁଆ ପଠାହୋଇଥିଲା ସେ ଗୁଡ଼ା ଦିଆହେଲାଣି କି ଅଣ୍ଡା ଛତୁଆ ଦିଆହୋଇଥିଲା ସେଗୁଡ଼ା ସବୁ ପଠେଇଲେଣି କି ଅଙ୍ଗନବାଡ଼ି ହେଉ ଠିକ୍ ଅଛି ଠିକ୍ ଅଛି ହେଉ ହେଉ ଆପଣ ତାହେଲେ ଆଉ କଣ ଏବେ କାମ କରୁଛନ୍ତି ହେଉ ଏଥର ଅଣ୍ଡା ଦି ପ୍ୟାକ ଏଥର ଏଥର ଅଣ୍ଡା ଦି ପ୍ୟାକେଟ ଦିଆ ହୋଇସାରିଲାଣି ଆପଣ ବାଣ୍ଟି ସାରିଲେଣି କି ହେଉ ଠିକ୍ ଅଛି ଚାଉଳ ପାଞ୍ଚ ବସ୍ତା ଛତୁଆ କେତେ ପ୍ୟାକେଟ ଦିଆହୋଇଥିଲା ସେଇଟା ସବୁ ସରିଲାଣି ବାଣ୍ଟିବାର ଏଥର ଗର୍ଭବତୀ ମହିଳା କେତେ ଜଣ ଅଛନ୍ତି ଗାଁର ପିଲାମାନେ ଓ ଆସିପାରୁନାହାନ୍ତି ହେଉ ତାଙ୍କୁ ଟିକିଏ ଅଙ୍ଗନବାଡ଼ି ଦିଦି ହେରିକାଙ୍କୁ ଟିକିଏ କୁହାକୁହି କରିବେ ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ଚେଷ୍ଟା କରିବେ ତାପରେ ଛତୁଆ ଅଣ୍ଡା ଠିକ୍ ଟାଇମରେ ଯେମିତି ପିଲାମାନେ ପାଇପାରିବେ ସେମତି ଚେଷ୍ଟା କରିବେ ଆଉ ଆଜ୍ଞା ହଉ ଠିକ ଅଛି ଆଉ ତା'ପରେ ଯେଉଁ ଘରେ ରହୁନାହାନ୍ତି କି ପିଲାମାନେ ତିନି ବର୍ଷରୁ ଉପର ସେଇ ପିଲାମାନଙ୍କୁ ବି ଅଣ୍ଡା ପଠାଇବାର ବ୍ୟବସ୍ଥା କରିବେ ଆଉ କେଉଁ କେଉଁ ପିଲା ପାଉନାହାନ୍ତି ସେଟା ବି ଚେଷ୍ଟା କରିବେ ତା'ପରେ ଯେଉଁ ମାଆ ମାନେ ଆସୁନାହାନ୍ତି ଯେଉଁ ମାଆ ମାନେ ଅଙ୍ଗନବାଡ଼ି ଆସୁନାହାନ୍ତି ସେଇ ମାଆ ମାନଙ୍କୁ ବି ଛତୁଆ ଅଣ୍ଡା ତାପରେ ସେ ଯେଉଁ ବାଦାମ କି ମୁଆଁ ସେଇଗୁଡ଼ା ବି ସବୁ ପଠେଇବାକୁ ଚେଷ୍ଟା କରିବେ ହଁ ମ୍ୟାଡାମ ସେଇ ଗୁଡ଼ା ସବୁ ପଠେଇବେ ନା ତାଙ୍କେ କେମତି ଆଉ ହୃଷ୍ଟ ପୁଷ୍ଟ ହେବେ ମାଆ ମାନେ ଖାଇକି ତାଙ୍କ ପିଲା କେମତି ସୁସ୍ଥ ରହିବ ତାପରେ ଅଙ୍ଗନବାଡ଼ି ପିଲାମାନଙ୍କୁ ବି ଠିକ୍ ରେ ଖାଇବାକୁ ଦେବେ ହଁ ତା'ପରେ ଆମର ଯେତିକି ଦିଆହେଉଛି ଗଭର୍ଣ୍ଣମେଣ୍ଟ ତରଫରୁ ସେତିକି ସବୁ ପିଲାମାନଙ୍କୁ ପିଲାମାନେ ଯେମିତି ପାଇପାରିବେ ସେଇଟା ସବୁ ଚେଷ୍ଟା କରିବେ ହଁ ହଉ ଠିକ୍